ଆମ ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାରର ପର୍ବ ପାଳନ କରାଯାଇଥାଏ ଯେମିତିକି ଗଣେଶ ଚତୁର୍ଥୀ ଦୁର୍ଗା ପୂଜା ରଜ ହୋଲି ସେହି ଭଲି ମୁଁ ଯେଉଁ ଗଣେଶ ଚତୁର୍ଥୀରେ ପ୍ରଭୁ ଗଣେଶ ଠାକୁରଙ୍କର ଯେଉଁ ମୂର୍ତ୍ତି ତିଆରି କରାଯାଇଥାଏ ମୁଁ ସେଠି ଉପସ୍ଥିତ ଥାଏଁ ଯେଉଁ ସବୁ ଜିନିଷ କିମ୍ବା ତାର ମେଟେରିଆଲ ଲାଗିଥାଏ ତାକୁ ମୁଁ ଯୋଗାଇ ଦେଇଥାଏଁ ଏଥିରେ ମୋତେ ବହୁତ ଗୁଡିଏ ଶିକ୍ଷା ମିଲିଥାଏ ଗୋଟିଏ ଯେକୌଣସି ଜିନିଷ ତିଆରିବାକୁ ହେଲେ ତାର ସବୁ ଭିନ୍ନ ଭିନ୍ନ ସାମଗ୍ରୀ ଦରକାର ପଡ଼ିଥାଏ ଏବଂ ଏଠୁ ମୁଁ ଶିକ୍ଷାଲାଭ କରିଥାଏଁ କୌଣସି ବି ଜିନିଷ ଆମକୁ ତିଆରିବାକୁ ହେଲେ ତାର ସବୁ କିଛି ଆବଶ୍ୟକତା ଜିନିଷ ନିହାତି ଦରକାର କରିଥାଏ